ହେଲୋ ହଁ କୁହନ୍ତୁ

ଏଇଠି ଅଛି ହଁ ମୁଁ ଯୋଗ ଶିଖଉଛି ଆଉ ଆପଣ କିଏ କି ଆପଣ କିଏ କହୁଥିଲେ ହଁ ହଁ ଆଉ କୋଉଠି ହଁ ହଁ ପାରଳାଖେମୁଣ୍ଡି ଆଉ ଆଉ ଆପଣ କ'ଣ ପାଇଁ ଫୋନ୍ କରିଥିଲେ ହଁ ହଁ ହଁ ଆସୁଛନ୍ତି ସବୁ ଅନ୍ଲାଇନ୍ରେ ଶିଖା ହେଉଛି କୋଡ଼ିଏ ଜଣ ଲୋକ ଆସୁଛନ୍ତି ଶିଖିବା ପାଇଁ ଟାଇମ୍ ଦୁଇ ଘଣ୍ଟା ହଁ ଦଶ ହଜାର ମାସକୁ ମାସକୁ ଦଶ ହଜାର ହଁ ହଁ ଆସନ୍ତୁ ପିଲାଙ୍କୁ ଧରି ଆସନ୍ତୁ ମୋ ପାଖରେ ସବୁ ସୁବିଧା ହେଲେ ଅଛି ଲୋକ ବହୁତ ଶିଖୁଛନ୍ତି ଭଲ ହଁ ପାଞ୍ଚଟା ହେଲେ ଶିକ୍ଷକ ଅଛନ୍ତି ଶିଖିବା ପାଇଁ ହେଲେ ହଁ ଆଉ ଆସନ୍ତୁ ଦେଖ ଦେଖିକି ଯାଆନ୍ତୁ ଦେଖିକି ଗଲେ ତା ପରେ ପିଲାମାନଙ୍କୁ ଧରି ଆସନ୍ତୁ ହଁ ସବୁ ସୁବିଧା ଦେଖି ଥରେ ଦେଖିକି ଯାଅ ଦେଖିବ ମନ ହେବ ସବୁ ଲୋକକୁ ଆଣିିବା ପାଇଁ ସାତଟାରୁ ଦଶଟା ପର୍ଯ୍ୟନ୍ତ ହଁ କାଲିକି ଆସ ସନ୍ଧ୍ୟାରେ ନାହିଁ ଆଉ ହଁ ସନ୍ଧ୍ୟା ଟାଇମ୍ରେ ଏଇନେ କେବେ କେମିତି ଶିଖା ହେଉଛି ହଁ ଆଉ କାଲିକି ଆସନ୍ତୁ ଦେଖିକି ଯାଆନ୍ତୁ ଗଲେ ତାପରେ ଆସିବେ ପିଲାମାନଙ୍କୁ ଧରି କିରି ହୁଁ

ଆଁ ଅନ୍ନାଇନ୍ ଶିଖା ହେଉଛି ଅଫ୍ଲାଇନ୍ ବି ଶିଖା ହେଉଛି ହଁ ତମେ ଯାହା ଚାହିଁବ ହଁ ଆପଣଙ୍କ ପାଖେ କେତେ ପିଲା ଅଛନ୍ତି କହିଲ ଦି ଓଳି ଯାକ ଶିଖେଇଲେ ହଁ ହଁ ହୁଁ ଆପଣ କାଲିକୁ ଆସନ୍ତୁ ଆଗ ଦେଖିକି ଯିବେ ହଁ ହଁ ହଁ ହଁ